ଆମ ଅଞ୍ଚଳରେ ବା ଆମ ମୁଖ୍ୟ ରାଜ୍ୟରେ ଅନେକ ପ୍ରକାରର କ୍ରୀଡ଼ା ବା ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଏ ଯଥା କ୍ରିକେଟ ଫୁଟବଲ୍ ହକି ଭଲିବଲ୍ ଭଳିଆ ଅନେକ ଖେଳ ଏବଂ କବାଡ଼ି ମଧ୍ୟ ଅନ୍ତର୍ଭୁକ୍ତ ଏହାକୁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଖେଳାଯାଇଥାଏ ଯାହା ଆମ ସହର ପାଇଁ ଏକ ଗୌରବର କଥା ଅଟେ ସେଇପରି ଭାବରେ ଆମ ଅଞ୍ଚଳରେ ଯେଉଁ ଯେଉଁ କ୍ରୀଡ଼ା ବା ଖେଳ କରାଯାଏ ଯାହା କ୍ରିକେଟ ଫୁଟବଲ୍ ହକି ବା ଫୁଟ୍ କବାଡ଼ି ଅନେକ ପ୍ରକାରର ଖେଳ ତାହିଁରେ ଅନେକ ପ୍ରକାରର ବଂଶର ବର୍ଷର ବ୍ୟକ୍ତି ଅଂଶଗ୍ରହଣ କରିଥାନ୍ତି ଯଥା କୋଡ଼ିଏ ରୁ ତିରିଶ ମଧ୍ୟର ବୟସ୍କ ବ୍ୟକ୍ତି କ୍ରିକେଟ ରେ ଭାଗ ନେଇଥାନ୍ତି ସେହିପରି ଭାବରେ ପଚିଶିରୁ ତିରିଶି ବୟସ୍କ ବ୍ୟକ୍ତି ଫୁଟବଲ୍ ରେ ମଧ୍ୟ ଭାଗ ନେଇଥାନ୍ତି ଏବଂ ହକିରେ ତିରିଶି ପାଞ୍ଚ ରୁ ଚାଳିଶି ଏକ ବୟସ୍କ ବ୍ୟକ୍ତି ମଧ୍ୟ ଭାଗ ନେଇଥାନ୍ତି ଏବଂ କବାଡ଼ିରେ ଅଠର ବର୍ଷ ରୁ ନେଇକି ପଚିଶି ବର୍ଷର ବ୍ୟକ୍ତିମାନେ ଭାଗ ନେଇଥାନ୍ତି ଏବଂ ଏହି କାର୍ଯକ୍ରମରେ ଅନେକ ପ୍ରକାରର ଲୋକ ଅଂଶଗ୍ରହଣ କରିବା ସହ ସହ ଦେଖିବାର ଆନନ୍ଦ ମଧ୍ୟ ନେଇଥାନ୍ତି